ସହରର ଅନ୍ୟ ବିଦ୍ୟାଳୟ ତୁଳନାରେ ଆମ ଅଞ୍ଚଳରେ ବିଦ୍ୟାଳୟରେ ସେ ସବୁର ବ୍ୟବସ୍ଥା ନାହିଁ ଶିକ୍ଷକମାନେ ବର୍ତ୍ତମାନ ପିଲାମାନଙ୍କୁ ଏତେ ଭଲ ପଢ଼ାନ୍ତି ନାହିଁ ପିଲାମାନେ ମଧ୍ୟ ଶିକ୍ଷକଙ୍କୁ ଆଉ ଆଗରୁ ଯେମିତି ଭୟ କରୁଥିଲେ ବର୍ତ୍ତମାନ ପିଲାମାନେ ଆଉ ଭୟ କରୁନାହାନ୍ତି ବର୍ତ୍ତମାନ ପିଲାମାନେ ଟ୍ୟୁସନ୍ ନ ଗଲେ ଆଉ ପାଠ ନାହିଁ ବାହାରେ ଟ୍ୟୁସନ୍ ଗଲେ ପାଠ ପଡ଼ିବା ପାଇଁ ଭଲ ଭଲ ସାମଗ୍ରୀ ଦରକାର ଲେଖିବା ପାଇଁ ଲେଖିବା ପାଇଁ ମଧ୍ୟ ଭଲ ଶିକ୍ଷକ ଯେମିତି ଅଧ୍ୟୟନ ପଢାଇବେ ପିଲାମାନଙ୍କୁ ସେମିତି ସେମାନେ ଶିକ୍ଷା କରିବେ ଶିକ୍ଷକ ମଧ୍ୟ ଆମର ଭଲ ଏତେ ନାହିଁ ତିନି ଜଣ ଶିକ୍ଷକ ଅଛନ୍ତି ଅଧିକା ଶିକ୍ଷକ ହେଲେ ପିଲାମାନଙ୍କୁ କେମିତି କ'ଣ ଖେଳ ମଧ୍ୟ ନାହିଁ ପିଲାମାନେ ବାହାରକୁ ପଳାଇ ଯାଉଛନ୍ତି ଶିକ୍ଷକମାନେ ଆଗ ଭଳି ଦେଖୁ ନାହାନ୍ତି